ଓଡ଼ିଶାର ଭାଷା ହେଉଛି ଓଡ଼ିଆ ହେଲେ ବି ଓଡ଼ିଶାରେ ବହୁତ ଆଞ୍ଚଳିକ ଭାଷାଗୁଡ଼ାକ ଅଛି ଯେନ୍ତା କି ସମ୍ବଲପୁରୀରେ ସମ୍ବଲପୁରୀ ଭାଷା କଟକରେ କଟକିଆ ଭାଷା ସୁନ୍ଦରଗଡ଼ରେ ଆଦିବାସୀ ଭାଷା ଏନ୍ତା ବିଭିନ୍ନ ପ୍ରକାର ଭାଷା କେ ନେଇକିରି ଓଡ଼ିଶାର ଭାଷା ଅଛି ଓଡ଼ିଶାଟା ସୃଷ୍ଟି ହେଲେ ବି ଓଡ଼ିଆଭାଷା ହେଉଛି ଓଡ଼ିଆର ଭାଷା ଓଡ଼ିଶାର ଭାଷା ଓଡ଼ିଆଭାଷାକୁ ନେଇ ଓଡ଼ିଶାବାସୀ ଗର୍ବ ଗର୍ବ କରନ୍ତି ଓଡ଼ିଆ ହେଉଛି ଜଗନ୍ନାଥଙ୍କର ଦେଶ ଜଗନ୍ନାଥ ସଂସ୍କୃତି ଓଡ଼ିଶାର ଘରେ ଘରେ ପରିଚିତ ଏ ଜଗନ୍ନାଥ ସାସ୍କୃତିକୁ ଛାଡ଼ି ଦେଲେ ଓଡ଼ିଆର ଆର୍ କିଛି ଚିହ୍ନବର୍ଣ୍ଣ ନାହିଁ ତେନୁ ଓଡ଼ିଆଭାଷା ଓଡ଼ିଆଭାଷାକୁ ନେଇ ଓଡ଼ିଶା ଗର୍ବ କରେ ବିଭିନ୍ନ ପ୍ରକାର ଆଞ୍ଚଳିକ ଭାଷା ଥିଲେ ବି ଓଡ଼ିଶାର ଭାଷା ହେଉଛି ଓଡ଼ିଆ